ହଁ ରାକେଶ୍ କ'ଣ କରୁଛୁରେ ଆଉ ଗୋଟେ ନୂଆ ଫିଲ୍ମ ବାହାରିଛି ଜାଣିଛୁ ନା ଆନିମଲ୍ ଆଚ୍ଛା ଆଉ ଯିବା ଚାଲୁନୁ ଇଭିନିଂ ଶୋରେ କ'ଣ କାମ ଅଛି ନା କ'ଣ ଯିବା ଏଇ ଆଇନକ୍ସ ଅଛି ଆଇନକ୍ସରେ ଭଲ ଅଛି ଆଇନକ୍ସଟା ବି ଆଉ ସେଇଠି ଯିବା ଆଉ ଟିକେଟ୍ କାଟି ଯିବା ଆଉ ଟିକେଟ୍ ଦୁଇ ଶହ ଅଶୀ ଅଛି ବର୍ତ୍ତମାନ ପ୍ରାଇସ୍ ଜଣକେ ଆଉ ଯିବା ଦୁଇ ଜଣ ସନ୍ଧ୍ୟାବେଳେ ଯିବା ସକାଳୁ ତ କାମ ଅଛି ମୋର ବି କାମ ଅଛି ସେମିତି ଯାଇ ହେବନି ଆଉ ସନ୍ଧ୍ୟାବେଳେ ଯିବା ଦେଖିକି ଆସିବା ପୁରା ଭଲସେ ଆଉ ତୋର ମୋର ଯିବା ଆଉ ଆଉ କେହି ତ ନାହାନ୍ତି ପିଲା ଯିବା ଆନିମଲ୍ ମୁଭିଟା ଜାଣିଥିବୁ ତ ଅଛି ରଣବୀର କାପୁର ଅନୀଲ୍ କାପୁର ଦୁଇ ଜଣ ତ ଅଛନ୍ତି ପୁରା ଭଲ ଭଲ ଆକ୍ଟର ଆଉ ପରା ମସ୍ତ ହେଇଚି ରଶ୍ମୀକା ମାନ୍ଧାନା ବି ଅଛି ଆଉ ପରା କ'ଣ ହାଇ୍ ରେଟେଡ଼୍ ଅଛି ବହୁତ ଦିନ ହେଲା ପଡ଼ିଲାଣି ଆଉ ଇଚ୍ଛା ହେଉଥିଲା ଯିବୁ ବୋଲି ଫ୍ରି ନଥିଲି ଆଜି ଫ୍ରି ହେଲି ଯିବା ଆଉ ଟିକେଟ୍ ଅନଲାଇନ୍ ଅଛି ବର୍ତ୍ତମାନ ଟିକେଟ୍ ଅଛି ଆମେ ସେଇ ପେଟିଏମ୍ ଥ୍ରୋରେ କାଟିଦେବା ନହେଲେ ବୁକ୍ ମାଇଁ ଶୋରୁ ଯେଉଁଥିରୁ ହେଉ ଗୋଟେ କାଟି ଦେଇକି ସେଠୁ ଆଇନକ୍ସରେ ଏଠି କ'ଣ କହିଲୁ ଦୁଇ ଶହ ଅଶୀ ସିନା ଚାର୍ଜେସ୍ ନେଉଛନ୍ତି ଟ୍ୟାକ୍ସ ନେଉଛନ୍ତି ତିରିଶ ପଇଁତିରିଶ ଟଙ୍କା ଖଣ୍ଡେ ତେଣୁ ତିନି ଶହ ଦଶ ଟଙ୍କା ପଡ଼ୁଛି ଆଉ ଅଲଗା କେଉଁ ଅଛି ଯେ ଅଲଗା ଦୁଇ ଶହ ଟଙ୍କା ଭିତରେ ପଡ଼ିଯିବ ଯେ କିନ୍ତୁ ଅଲଗା କ୍ୱାଲିଟି ନାହିଁ ଭିଡ଼ିଓ କ୍ୱାଲିଟି ଆଇନକ୍ସର କ୍ୱାଲିଟି ଅଛି ସେଇଟା ଅଲଗା କେଉଁଠି ଇଏରେ ନାହିଁ ତେଣୁ କ'ଣ କହୁଛୁ ସନ୍ଧ୍ୟାବେଳେ ଫ୍ରି ଅଛୁନା ଅଲଗା କିଛି କାମ ଅଛି ତୋର ଆଉ ବାଇକ୍ ତୋର ମୋ ବାଇକ୍ ନେବି ଗୋଟେ ହଁ ଗୋଟେ ବାଇକ୍ରେ ପଳାଇବା ଗୋଟେ ବାଇକ୍ ହଁ ତୁ ପଳାଇ ଆସିବୁ ମୋ ରୁମ୍କୁ ସନ୍ଧ୍ୟାବେଳେ ଷ୍ଟାର୍ଟ୍ ହେବ ଛଅଟା ଷ୍ଟାର୍ଟ୍ ହେବ ତୁ ପାଞ୍ଚଟା ପନ୍ଦର ଭିତରେ ଆସି ପହଞ୍ଚ ଆମକୁ ଏଠି ପନ୍ଦର କୋଡ଼ିଏ ପଚିଶ ମିନିଟ୍ ଲାଗିବ ଆଉ ତୁ ପାଞ୍ଚଟା ପାଞ୍ଚଟା ପନ୍ଦର ହଁ ଡିନର୍ ସେଇଠି ତ ହେବ ତୁ ଆ

ହଁ ହଁ ତୁ ତା'ହେଲେ ଅନଲାଇନ୍ ବର୍ତ୍ତମାନ ପେମେଣ୍ଟ କରିଦେ ମୁଁ ଏବେ ଟିକେଟ୍ଟା କାଟି ଦେଉଛି ଅଫର୍ ବି ଅଛି ଗୋଟେ ଟ୍ୱେଣ୍ଟି ପରସେଣ୍ଟ୍ ଡିସ୍କାଉଣ୍ଟ ରହୁଛି ଆଇନକ୍ସ ପାଇଁ ହଉ ହଉ ତୁ ଆସେ ଯେଉଁ ଆସିଲାବେଳେ ହେଲମେଟ୍ ବି ନେଇକି ଆସିଥିବୁ ଆଉ ଆଉ ଗୋଟେ ହେଲମେଟ୍ ନେଇକି ଆସିଥିବୁ ରଖିଦେଇକି ଗାଡ଼ି ସେଠୁ ଆଉ କିଛି ଅସୁବିଧା ହେବନି ଆଉ ଶୁଣ ଆଉ ଗୋଟେ କଥା ହଁ ତୁ ଆସ ପଳାଇ ଆସିଲା ପରେ ଆଉ ତା'ପରେ ଆମେ ଏଠୁ ଯାଇକି ଶୀଘ୍ର କିନ୍ତୁ ପହଞ୍ଚିବା ଡେରି ଜମା କରିବୁନି ହଉ ହଉ ଆ